ଏହା ତ ଗାଡ଼ି ମଟର୍ର ବହୁତ୍ଟେ ସୁବିଧା ଅଛେ ଯେ ଯେନ୍କେ ଗଲେ ବି ଚାହେଁଲେ ବି ଯାଇପାରୁଛନ୍ ପ୍ରାୟ ଘରେ ଘରେ ଗାଡ଼ି ଅଛେ ଫେର୍ ବି ବାହାର୍ ଦେଶ୍ ଯିବାର୍ ଲାଗି ଟ୍ରେନ୍ ଅଛେ ବସ୍ ଅଛେ ବୋଲୋରୋ ଅଛେ ଯାହାର୍ ଯେନ୍ ସୁବିଧା ହେବା ସେ ପଇସା ଦେଇକରି ଗାଡ଼ିତି ଯାଇପାର୍ବା ହେଲେ ଇହାଦେ ଘରେ ଘରେ ଗାଡ଼ି ମଟର୍ ଯେନ୍ତା ଅଛେ ଯେ ଆମର୍ ଘରେ ଗାଡ଼ି ଅଛେ ତିନି ମାଇଁ ପିଲା ଆରାମ୍ସେ ବସିକରି ଆମେ ଯାଇପାରସୁଁ ରାସ୍ତା ଘର୍ ବି ଠିକ୍ ଅଛେ ସେଥିର୍ଲାଗି କାହାର୍ କିଛି ଅସୁବିଧା ବି ନାଇଁ ହେବା ମନ୍ ଚାହେଲେ ଯେତେବେଲେ ଚାହେଲେ ଯେନ୍କେ ଯାଇପାର୍ବା ଆରାମ୍ସେ ନିଜର୍ ଗାଡ଼ିଥି ବି ଯାଇପାର୍ବା ବସ୍ଥି ବି ଯାଇପାର୍ବେ ଆରାମ୍ସେ ଲକ୍ଷ୍ମୀ ବସ୍ ବି ଚଲ୍ଲାନ ଇହାଦେ ଆଉ ଆରାମ୍ସେ ବୋଲେରୋ ବି ଯଦି ଛୋଟ୍ ଫ୍ୟାମିଲି ହେବେ ବୋଲେରୋତି ବି ଯାଇପାର୍ବେ କାର୍ତି ବି ଯାଇପାର୍ବେ ଜେନ୍କେ ଯଦି ଯାତ୍ରା ଦେଖ୍ବା ଚାହେଁବା କି ତୀର୍ଥ କରି ଯିବା ବେଲେ ଟ୍ରେନ୍ତି ବି ଗଲେ ବି ଚଲ୍ବା ଇହାଦେ ବହୁତ୍ ସୁବିଧା ଅଛେ ବହୁତ୍ଟେ ଏତ୍କିଟେ ସୁବିଧା ଅଛେ କିଛିର ଅସୁବିଧା ବି ନାଇ ହେବାର୍ ଆରାମ୍ସେ ଛୋଟ୍ ଫ୍ୟାମିଲି ହଉ କିମ୍ବା ବଡ଼୍ ଫ୍ୟାମିଲି ହଉ ଯେ ବି ଚାହେଁବା ଯାଇପାର୍ବା ରାସ୍ତାମାନେ ବି ଇହାଦେ ମସ୍ତ୍ ଭଲ୍ସେ ବନାହେଲାନ ସେଥିର୍ଲାଗି ଇହାଦେ ଆମେ ଛୋଟ୍ ଫ୍ୟାମିଲି ଆମେ ତିନ୍ଟା ଫ୍ୟାମିଲି ଛୋଟ୍ଟା ସେଥିର୍ଲାଗି ଆମେ ଆମର୍ ବାଇକ୍ତି ଯାଏସୁଁ ଏହାଦେ ଆମେ ବି ଗାଡ଼ି ଶିଖୁନୁ ଲେଡ଼ିସ୍ମାନେ ନିଜର୍ ଇଚ୍ଛାରେ ଆରାମ୍ସେ ଜେନ୍କେ ଚାହେଁଲେ ଆମେ ଯାଇପାର୍ସୁଁ ନିଜର୍ ଛୁଆକେ ଧରିକରି କାହାକେ କିଛି କହେବାକେ ନାଇଁ ପଡ଼େ କେନ୍ସିକି ଯିବାକେ ନାଇଁ ପଡ଼େ ନିଜର୍ ଇଚ୍ଛାରେ ଆମେ ଯାଇପାର୍ସୁଁ